ଆମର ପିଲାଦିନରୁ ଆମେ ଇତିହାସ ପଢ଼ିଛୁ ଯାହା ଶିଖିଛୁ ଯାହା ଜାଣିଛୁ ଆଜି ପ୍ରକାଶ କରୁଛୁ ଆମର ମହାତ୍ମାଗାନ୍ଧୀ ଆମର ସ୍ୱାଧୀନତା ସଂଗ୍ରାମୀ ଥିଲେ ଆଉ ଆମର ଗୋପବନ୍ଧୁ ସେ ମଧ୍ୟ ଭଲ ସବୁ ଆମର ଇତିହାସରେ ସବୁ ଲେଖିଛନ୍ତି ତାଙ୍କର ଭଲ ଭଲ କାହାଣୀ ତାଙ୍କର ସବୁ ଆମେ ପଢ଼ିଛୁ ଭଲ ଶିଖିଛୁ ଶିକ୍ଷା ଉପରେ ତାଙ୍କର ବହୁତ କିଛି ଅବଦାନ ଆଉ ସ୍ୱାଧୀନତା ଉପରେ ଆମର ତାଙ୍କର ଇତିହାସରେ ବହୁତ ଲେଖା ଅଛି ପିଲାଦିନରୁ ପଢ଼ି ବହୁତ ତାଙ୍କୁ ଆମେ

ଆଉ ସାର୍ମାନେ ମଧ୍ୟ କରନ୍ତି ଅନେକ ଛାତ୍ରଛାତ୍ରୀ ଆମେ ମିଶିକରି ବହୁତ ଆନନ୍ଦରେ ତାଙ୍କୁ ପୂଜା ଅର୍ଚ୍ଚନା ଧୂପ ଧୀପ ଦେଇ ତାଙ୍କୁ ପୂଜା ଅର୍ଚ୍ଚନା କରୁ ଆଉ ବହୁତ ମହାନ ମଣିଷ ସେମାନେ ଥିଲେ ଆଉ ତାଙ୍କ ଭଳି ବି ଆଉ କେହି ବୋଧେ ହେଇପାରିବେନି ସେ ଯେତେ ନାଁ ନେଇଛନ୍ତି ଭଲ କାମ ପାଇଁ ସେ ଆଜି ନାଁ ନେଇଛନ୍ତି ଆଉ ବହୁତ ସବୁଆଡ଼େ ସବୁ ସମୟରେ ବି ତାଙ୍କୁ ସମସ୍ତେ ମନେ ରଖିଛନ୍ତି ବା ଆଗକୁ ବି ମନେ ରଖିବେ ଆଉ